ଆଜ୍ଞା ମାଆ ଶାରଳା ଦୋକାନରୁ କହୁଥିଲେ କି ଲୁଗା ଦୋକାନରୁ ଆଚ୍ଛା ଆଜ୍ଞା ଆମର ଗୋଟେ ବାହାଘର ସିଜନ୍ ଅଛି ତ ଏକୋଇଶ ତାରିଖର ବାହାଘର କିଛି ପରିମାଣର ଆମର ରିଲେଟିଭସ୍ ମାନେ ଆସିବେ ତ ମୁଁ ଆପଣଙ୍କୁ ବହୁତ ଶୁଣିଥିଲି ଟିକେ ମାନେ କମ୍ ପ୍ରାଇସ୍ରେ ମିଳୁଛି ତ ସେଥିପାଇଁ ଆପଣଙ୍କୁ କଲ୍ କରିଥିଲି ମୋତେ କିଛି ଲୁଗା ଦରକାର ଥିଲା ଆଉ ଧୋତି କିଛି ଦରକାର ଥିଲା ଆଜ୍ଞା ତ ତାର କିଛି ମୁଁ ମାନେ ତାର ପ୍ରାଇସ୍ କ'ଣ କେମିତି ଅଛି ଜାଣିପାରିବି କି ହଁ ଆଜ୍ଞା ମୁଁ ଆସିଥିଲିନା ଆପଣଙ୍କୁ ଥରେ ନେଇଥିଲି ମୋତେ କିଛି ଶାଢ଼ୀ ଦରକାର ଥିଲା ଯାହାକି କମ୍ ପ୍ରାଇସ୍ରେ ଆମର ହଜାର ବା ପନ୍ଦର ଶହ ଭିତରେ କିଛି ଶାଢ଼ୀ ଦରକାର ଥିଲା ମୋତେ ଗୋଟେ ପନ୍ଦରରୁ ଷୋହଳ ପିସ୍ ନେବି ଆଉ ଧୋତି ମଧ୍ୟ ଗୋଟେ କୋଡ଼ିଏ ପିସ୍ ଖଣ୍ଡେ ନେବି ତ ତାର କେମିତି କ'ଣ ପ୍ରାଇସ୍ ରହିବ ଟିକେ କହିପାରିବେ

ଆଜ୍ଞା ମୋର ଶାଢ଼ୀ ଯେଉଁଟା ରହିବ ପନ୍ଦର ଶହରୁ ହଜାର ଭିତରେ ଶାଢ଼ୀ ଦରକାର ହେମିତି ଆମର ଏ ସୂତା ଲୁଗା ଆଉ ଏଇ ଗୁଡ଼ାକ ରହିବ ଆମର ଏମିତି ନର୍ମାଲ୍ ଧୋତି ଆଉ ଯାହାକି ଗୋଟେ ପାଞ୍ଚ ଶହ ସାତ ଶହ ଭିତରେ ଆସଥିବ ଆମର ଖାଲି ଗାମୁଛା ଦରକାର ଆଜ୍ଞା ହଁ ହଁ ତ ତାର ଗୋଟେ ଗୋଟେ ପିସ୍କୁ କେତେ ପଡ଼ୁଛି ଆଚ୍ଛା ଆଜ୍ଞା ଦେଖନ୍ତୁ ମୁଁ ତ ଗୋଟେ କୋଡ଼ିଏ ପିସ୍ ଖଣ୍ଡେ ତ ନେବି ଆପଣ ଗୋଟେ ହିସାବରେ କେତେ ମାନେ ରଖିବେ ଟିକେ ଡ଼ିସ୍କାଉଣ୍ଟ କରନ୍ତୁ ଦଶ କମାଇବେ ନା କଣ ଆଜ୍ଞା କୋଡ଼ିଏ ପିସ୍ ନେବିନା ଟିକେ କମାନ୍ତୁ ଶହେ ଟଙ୍କା କରିଦିଅନ୍ତୁ ଠିକ୍ ଥିବ ଆଜ୍ଞା ନେବାର ଥିଲା ଆପଣଙ୍କୁ କ'ଣ ପାଇଁ କଲ୍ ଆପଣଙ୍କ ଦୋକାନ ମୁଁ ଜାଣିଛି ସବୁବେଳେ ନିଏ ବା ଆପଣଙ୍କ ଠାରୁ ସେଇଥିପାଇଁ ଆପଣଙ୍କ ଦୋକାନର ସବୁ ମାନେ ମାଲ୍ ଭଲ ଥାଏ କ୍ଵାଲିଟି ଥାଏ ସେଇଥିପାଇଁ ଆପଣଙ୍କୁ ହିଁ କଲ୍ କରିଥିଲି ହଉ ଦେଖନ୍ତୁ କୋଡ଼ିଏ ଟଙ୍କା ଏକ୍ସଟ୍ରା ନେଇଯାଆନ୍ତୁ କାହିଁକିନା ନେବିନା ହଉ ଠିକ୍ ଅଛି ଆଉ ଆଉ ଶାଢ଼ୀ ହଉଛି ଗୋଟିଏ ଆମର ଦଶରୁ ବାର ପିସ୍ ଦରକାର ଆଉ ତାର ହଁ ଆଉ ତାର ଦାମ୍ ସୂତା ଶାଢ଼ୀ ଖାଲି ପୂରା ନର୍ମାଲ୍ ଥିବ ମାନେ କିଛି ନଥିବ ନର୍ମାଲ୍ ଥିବା ଆଉ ତାର ମଧ୍ୟ ପ୍ରାଇସ୍ ଥିବ ଆମର ହଜାରରୁ ପନ୍ଦର ଶହ ଭିତରେ ତାର ଗୋଟେ ଗୋଟେ ଆପଣ କେତେ ନେବେ ମାନେ ମାନେ ଇଏ କରିବେ ଦେଖନ୍ତୁ ଟିକେ କୁହନ୍ତୁ

ଆଜ୍ଞା ଆଜ୍ଞା ମୁଁ ସନ୍ଧ୍ୟାରେ ଆସିକି ପାଞ୍ଚଟା ଅଧରେ ଲିଷ୍ଟ ଦେବି ନେଇକି